ଲୋକମାନେ ଓଡ଼ିଆ ଲୋକମାନେ ସାଧାରଣତଃ ଓଡ଼ିଆ ଭାଷାଭାଷିରେ କଥାବାର୍ତ୍ତା କରିଥାନ୍ତି ତେଣୁ ସେମାନଙ୍କୁ ସେମାନଙ୍କର ମାତୃଭାଷାରେ କଥାବାର୍ତ୍ତା କରିବାକୁ ବହୁତ ଆନନ୍ଦ ମିଳିଥାଏ ଏବଂ ଅନ୍ୟର ଅନ୍ୟ ଏକ ସହିତ ଭାଷାର ଆଦାନପ୍ରଦାନକୁ ସେମାନେ ବହୁତ ଖୁସି ଅନୁଭବ କରିଥାନ୍ତି ଯେଉଁମାନେ ମୁକ ବା ବଧିର ଯେଉଁମାନେ କଥା କହିପାରନ୍ତି ନାହିଁ ବା ଶୁଣିପାରନ୍ତି ନାହିଁ ସେମାନଙ୍କ ସହିତ କିପରି ଓଡ଼ିଆ ଭାଷାର ଲୋକମାନେ ଭାବର ଆଦାନପ୍ରଦାନ କରିବା ଭାଷାର ଆଦାନପ୍ରଦାନ କରିବେ ତେଣୁ ସେ ସେଥିପାଇଁ ସେମାନଙ୍କ ପାଖରେ ଆଉ ଏକ ଅନ୍ୟ ଉପାୟ ମଧ୍ୟ ଅଛି ଯେଉଁଟାକି ଇସାରା ମାଧ୍ୟମରେ ସେମାନେ ଅନ୍ୟ ମାନଙ୍କ ସହିତ ଭାଷାର ବି ଆଦାନପ୍ରଦାନ କରିପାରିବେ ଯେମିତିକି କୌଣସି ଅନ୍ଧ ଲୋକ ସହିତ ତାକୁ ଶୁଭୁଥିବ କିନ୍ତୁ ଦେଖାଯାଉନଥିବ ତାକୁ କଥା କହିକିରି କୁଆଡ଼କୁ ମନା କରନ୍ତୁ ସେ ପଚାରିବ ମୁଁ ଡାହାଣ ଆଗୁକୁ ଯିବି ନା ଆଗରେ ଗଡ଼ିଆ ଅଛି ଯାଅ ନାହିଁ ତୁମେ ଡାହାଣକୁ ଯାଅ ତେଣୁ ସିଏ ବୁଝିଯିବ ସେମତି ଯିଏ ମୁକ ଲୋକ କିଛି କହିପାରୁନଥିବ ତାକୁ ସିଏ କ'ଣ କହିବ ଇଏ କେମିତି ବୁଝିବେ ସେ ଠାରିକିରି ହାତରେ ଇସାରା କରିବା ଆଖିରେ ଇସାରା କରିବା ମୁହଁରେ ଇସାରା କରିକି ମୁଣ୍ଡ ହଲାଇ ଯେମିତି ବି ହଉ କହିବ ବୁଝାଇବାକୁ ଚେଷ୍ଟା କରିବ ତେଣୁ ଇଏ ଯେଉଁ ଲୋକଟି କଥା କହିପାରୁଥିବ ସିଏ ତାର ହାସ ହାବ ଭାବ ଭାବ ଭଙ୍ଗୀ ଠାଣି ଠରାଠରି କିମ୍ବା ତାର ଇସାରାକୁ ବୁଝି ସେ କ'ଣ କହିବାକୁ ଚାହୁଁଛି ଇଏ ବୁଝାଇ ବୁଝି ନିଜକୁ ବୁଝାଇ ଦେଇଥାଏ